ନମସ୍କାର୍ ନମସ୍କାର୍ କେନ୍ ଆଡ଼େ ଆସିଲେ ଆପଣ୍ ହଁ ହଁ ସାଇକେଲ୍ ଅଛେ ହଁ ଅଛେ ତିନ୍ ହଜାର୍ ପଡ଼ୁଛେ ଚାର୍ ହଜାର୍ ପଡ଼ୁଛି ପାଞ୍ଚ୍ ହଜାର୍ ପଡ଼ୁଛେ ଛଅ ହଜାର୍ ପଡ଼ୁଛି କେନ୍ ସାଇକେଲ୍ ଦରକାର୍ ଆପଣ୍ଙ୍କୁ କେତେ ନେବେ କେତେ ଟଙ୍କାର ଅଛେ ଅଛେ କେତେ ବି ଆସୁନ୍

ଆଉ କେନ୍ ସାଇକେଲ୍ ଦେଖୁନ୍ ଏଇଟା ଦେଖିବେ କେ ହେଇଟା ଦେଖିବେ ସେଇଟା ସବୁ ତିନ୍ ହଜାର୍ ପଡ଼ୁଛି ହେଟା ଚାର୍ ହଜାର୍ ପଡ଼ୁଛେ ହେଟା ପାଞ୍ଚ ହଜାର୍ ପଡ଼ୁଛେ ଦେଖୁନ୍ ହଁ କେନ୍ଟା ଆପଣ୍ ନେବେ ଆସୁନ୍ ହଁ ଆସୁନ୍ ଦେଖୁନ୍ କେନ୍ତା ପସନ୍ଦ୍ ପସନ୍ଦ୍ କର୍ବେ ଯେ

ହଁ ହଁ ହଁ ଦେଖୁନ୍ ହଁ ଅଛେ ଲାଲ୍ କଲର୍ ଅଛେ ହଁ ଲାଲ୍ କଲର୍ ଅଛେ ପରିବା ଚାର୍ ହଜାର୍ ଚାର୍ ହଜାର୍ ଟଙ୍କା ପଡ଼୍ବା

ହଁ ଲାଲ୍ କଲର୍ ଅଛେ ଆସ ଦେଖୁନ୍ ଆପଣ ପସନ୍ଦ୍ କରୁନ୍ ଚାର୍ ହଜାର୍ ଟଙ୍କା ପଡ଼୍ବା କମ୍ ବୋଲେ କେତେ କର୍ମି ଆଜ୍ଞା କମ୍ ଟଙ୍କା ଦୁଇଶହ କମ୍ କର୍ମି ମୋତେ ହେଲେ କାଣା ମିଲୁଛି ସେଠି ଆର୍ ନେଇ କମ୍ ଆଜ୍ଞା ଟଙ୍କା ତିନି ଶହ ଟଙ୍କା ତିନି ଶହ ପାଇବି ମୁଇଁ ଦୁଇ ଶହ ଛାଡ଼ି କରି ଟଙ୍କା ଦୁଇଶହ କମ୍ କରଦେବି ଆପଣ ନେଉନ୍ ବଢ଼ିଆ ସାଇକେଲ୍ ହେ ବହୁତ୍ ବଢ଼ିଆ ଅଛେ ଗ୍ୟାରେଣ୍ଟି ଅଛେ ହଁ ତିନ୍ ହଜାର୍ ଆଠ ଶହ ଦେବେ ହଁ ହଁ

କେନ୍ତା ନେବେ କହୁନ୍ ଆର୍ ଲାଲ୍ କଲର୍ ବୋଲେ କାଏଁଜି ହଁ ଠିକ୍ ଅଛି ହଁ ହଁ ଲାଲ୍ କଲର୍ ଦେବି

ପଇସା ପତର୍ ଦେଉନ୍ କେତେ ପେମେଣ୍ଟ ପଇସା ପତର୍ କେତେ ଦେଇ ଦେଉନ୍ ଆର୍ ନେଇଯାଉନ୍ ହଁ ହଁ ଆଉ ବାକିଟା କେବେ ଦେବେ ସିନେ ସନ୍ଧ୍ୟା ବେଲେ ଚଲ୍ବା କାଏଁ ନେଇ ଚଲ୍ବା ଆମେ ତ ଧାର୍ ଉଧାର୍ କେତେବେଲେ ଦେଉଛୁଁ ଆଉ ଗ୍ରାହକକୁ ଆମେ ଫେରାମୁ କାଏଁ ନାଇଁ ଫେରାମୁ ଆଜ୍ଞା ହଁ ହଁ ସେଥିର୍ଲାଗି ତ ଆପଣ୍ ଗୋଟେ ଗ୍ରାହକ୍ ମୋର ହଉନ୍ ଆପଣଙ୍କୁ ଆର୍ ଫେରାମି କେଁ

ହଁ ହଁ ସନ୍ଧ୍ୟାଟେ ଆପଣ ଦେଇ ଦେବେ ବାକିଟା

ହଁ ବୋଲେ ସନ୍ଧ୍ୟାକେ ଆସ୍ବେ ତ ବୋଲେ ହଜାର୍ ଟଙ୍କା ଆପଣ ମୋତେ ପେମେଣ୍ଟ କରିଦେଉନ୍ ବହିନି କରିଦେଉନ୍ ସକାଲ୍ ଟାଇମ୍ ହେ ହଁ ହଁ ହଁ ବାକିଟା ସନ୍ଧ୍ୟାବେଲେ ଆପଣ ଦେଇ ଦେବେ ହଁ ହଁ ହଉ କେନ୍ତା କେନ୍ତା କହୁନ୍ ଆଜ୍ଞା ଆଉ ଆଉର୍ ଆପଣଙ୍କର ଛୁଆ ପିଲା ଭଲ୍ ଅଛନ୍ ହଁ ଘର୍ ଆଡ଼େ ସବୁ ଭଲ୍ ତ

ଆଉ ବଡ଼ ସାଇକେଲ୍ ଦରକାର୍ ନାଇଁ ପଡ଼ିବେ ବଡ଼ ସାଇକେଲ୍ ଦରକାର୍ ନାଇଁ ପଡ଼େ ବଡ଼୍ ସାଇକେଲ୍ଟେ ବି ନେଉନ୍ ବଡ଼ ସାଇକେଲ୍ ନେଉନ୍ ତା'ହେଲେ ବି ତ ନେଲେ ତା'ହେଲେ ଗୁଟେ ତ ନେଲେ ଆପଣଙ୍କର୍ ଲାଗି ଗୁଟେ ବଡ଼୍ ସାଇକେଲ୍ ନେଉନ୍ ପାଞ୍ଚ୍ ଛଅ ଶହ ଟଙ୍କା ଛାଡ଼୍ ଦେମା କମ୍ କରିଦେମା ପଛେ ପଇସା ଦେଉଥିବେ ନ ଆଜ୍ଞା ଗୁଟେ ତ ନେଇଯାଅନ୍ ଆପଣଙ୍କର୍ ଲାଗି ବାବୁ ଛୁଆ ଲାଗି ତ ଗୋଟେ ନେଲେ ବାକିଟା ବାକିଟା ବଡ଼୍ଟା ପଛେ ପଇସା ଦେଉଥିବେ ନ ବଡ଼ ସାଇକେଲ୍ଟା ପଡ଼ୁଚେ ପାଞ୍ଚ ହଜାର୍ ଟଙ୍କା ପଡ଼ୁଛେ ସାଢ଼େ ଚାର୍ ହଜାର୍ ପଡ଼ୁଛେ ହଁ ସାଢ଼େ ଚାର୍ ଗୁଟେ ଅଛେ ଗୁଟେ ପାଞ୍ଚ୍ ହଜାର୍ ଅଛେ ହଁ ବେଲେ ଆପଣ ସାଢ଼େ ଚାର୍ ହଜାର୍ ବାଲା ନେବେ ଠିକ୍ ଅଛେ ହଁ ଠିକ୍